ସମୁଦ୍ରକୁ ସ୍ବାମୀ ମାନେ ମାଛ ଧରିବାକୁ ଯାଆନ୍ତି ସ୍ତ୍ରୀ ମାନେ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ସୁବିଧା ନାହିଁ କି ସୁରକ୍ଷିତରେ ଯାଇପାରିବେନି କାରଣ ସ୍ବାମୀ ମାନେ ମାଛ ଆଣିଲେ ଉପରୁ ପଛେ ସ୍ତ୍ରୀ ମାନେ ମାଛ ଆଣିକି ତାଙ୍କୁ ସାହାଯ୍ୟ କରିପାରିବେ ଅଖା ବସ୍ତା ଏମିତି ନେଇକି ତାଙ୍କ ପାଖରୁ ହୁଡ଼ା ଉପରୁ ଘିନି ଆସିପାରିବେ ନଦୀ କୂଳ ପାଖରୁ କିନ୍ତୁ ଜାଲ କତିରୁ ପଛେ ନେଇ ଆସିପାରିବେ କିନ୍ତୁ ସୁରକ୍ଷିତ ହିସାବରେ ସିଏ ସମୁଦ୍ର ମଝିକି ସ୍ତ୍ରୀ ଲୋକ ଜଣେ ପୁରୁଷ ମଧ୍ୟରେ ଯାଇପାରିବେନି ସିଏ ଘରେ ପିଲା ଛୁଆ ଥିବେ କୌଣସି କାମ କରିବ କୌଣସି ସ୍ବାମୀ ସହିତ ସ୍ତ୍ରୀ ମାନେ ସମୁଦ୍ର ମଝିକି ହେଉ ସେ ଯାଇପାରନ୍ତିନି ଏଇ କାମ ଧନ୍ଦା କିଛି କ'ଣ ଦରକାର ପଡ଼ିବ ଛୁଆଙ୍କର କି ଘରେ କ'ଣ ଦରକାର ପଡ଼ିବ ସ୍ତ୍ରୀ ଟି ସିନା ଘରେ ଥିଲେ କୌଣସି ପ୍ରକାର କାମ ଧନ୍ଦା ତୁଲାଇ ପାରିବ ଯଦି ସ୍ବାମୀ ପଛରେ ସେ ଯିବ ତାନେ ତା ପଛରେ ତ ସେ ସମୁଦ୍ର ମଝିରେ କୌଣସି ସୁବିଧାରେ ସେ ଆସିପାରିବନି ସିଏ ଡଙ୍ଗାରେ ଯିବେ ସମୁଦ୍ର ମଧ୍ୟକୁ ମୁଁ ନାଉରିଆ ସେ ତାର ଡଙ୍ଗା ବାହିବେ ସେ ସେ ପ୍ରକାର ସାହାଯ୍ୟ ସେ ତାଙ୍କର ସିଏ ଜାଣିଛନ୍ତି କିନ୍ତୁ ସ୍ତ୍ରୀ ମାନେ ତ ଜାଣିନାହାଁନ୍ତି ସେ ସମୁଦ୍ର ମଝିକି ଯିବା ଆବଶ୍ୟକ ପଡ଼େନି ସେ କୂଳରୁ ଥାଇକି ତାଙ୍କ ସ୍ବାମୀକୁ ସାହାଯ୍ୟ କରିପାରନ୍ତି କାହିଁକି ନା ସେ ଅଖାରେ ମାଛ ଆଣିଲେ ସ୍ବାମୀ ସେ କୂଳରୁ ଧରିକି ପଳେଇ ଆସିଲେ ଶୁଖୁଆ କଲେ ସେ ଶୁଖୁଆକୁ କାଟି ଭାଟିକି ତାଙ୍କୁ ସାହାଯ୍ୟ କଲେ ତାଙ୍କ ସ୍ବାମୀ କି ବିକ୍ରି କରିବାର ତାଙ୍କୁ ସାହାଯ୍ୟ କଲେ ବିକିକିନି ବିକିକିନି ପଇସା ଆଣିଲେ କି ରାନ୍ଧି ମାଛ କାଟିକି ଆଣିକି ରାନ୍ଧି ରୁନ୍ଧା କି ତାକୁ ତରକାରୀ ପତ୍ର କଲେ ସ୍ବାମୀ ଖଟିକି ଆସିଛନ୍ତି ତାଙ୍କୁ ଖାଇବା ପିଇବା ବ୍ୟବସ୍ଥା ଏମିତି ପ୍ରକାରର ସାହାଯ୍ୟ କରିବେ ଆଉ ଆଉ ସମୁଦ୍ର ମଝିକି ଯିବା କାହିଁକି ଦରକାର ପଡ଼େନି ସିଏ ହଉଛି ସ୍ବାମୀ ଟି ଏହି ପ୍ରକାର ସାହାଯ୍ୟ ସ୍ତ୍ରୀ ଟି ସ୍ବାମୀ କି ଏହି ପ୍ରକାର ସାହାଯ୍ୟ କରିପାରେ